ଆମ ସାଙ୍ଗମାନେ ସ୍କୁଲ୍ ରୁ ଆସିବା ପରେ ବେଗ୍ ଥୋଇଦେଇ ମୋବାଇଲ୍ ଧରି ଆମ ଖଣ୍ଡିର ମନ୍ଦିର ପାଖକୁ ଫ୍ରିଫାୟାର୍ ଖେଳିବାପାଇଁ ଯାଉଛନ୍ତି ଫ୍ରିଫାୟାର ଖେଳିସାରି ଆସିବା ପରେ ଟିଉସନ୍ ଥାଏ ଟିଉସନ୍ ବାହାନାକରି ପୁଣି ମୋବାଇଲ୍ ଧରି ଆମର ପାକ ପାର୍କ୍ କତିକି ଯାଇ ଯିବାପରେ ଫେଣେ ଫ୍ରିଫାୟାର୍ ଆରମ୍ଭ କରିଦଉଛନ୍ତି ଆଜିକାଲି ସବୁ ପିଲାମାନେ ପବଜି ଆଉ ଫ୍ରିଫେୟାର୍ ଖେଳିବାରେ ବିଜି ରହୁଛନ୍ତି ଆମେ ଅନଲାଇନ୍ ଖେଳିବା ଦ୍ଵାରା ଆମ ର ବ୍ରେନ୍ ହାଷ୍ଟ୍କ୍ ହବାର ଚାନ୍ସ ଅଛି ଯେତେବେଳେ ଟିଉସନ୍ ଟାଇମ୍ ସରିଯାଉଛି ପୁଣି ଘରକୁ ଆସି ମୋବାଇଲ୍ ଥୋଇଦେଇ ଖାଇସାରି ମୋବାଇଲ୍ ଧରି ଫୁଣି ଥରେ ଫ୍ରିଫାୟାର୍ ଓପନ୍ କରୁଛୁ ଫ୍ରିଫାୟାର୍ ଓପନ୍ କରି ସାରିବା ପରେ ଘରେ ପାଟି କରୁଛନ୍ତି ଘରେ ପାଟି ପାଟି କରିବାରୁ ଆମେ ଫୋନ୍ ରଖିଦେଇ ଶୋଇ ପଡ଼ୁଛୁ ଫେଣେ ରାତି ଚାରିଟାରୁ ଉଠି ପବଜି ଖେଳିବାରେ ଲାଗୁଛୁ ପବଜି ଖେଳିବା ସମୟରେ ଟପ୍ଅପ୍ ବି ମାରୁଛୁ ଟପ୍ଅପ୍ ମାରିବା ଦ୍ଵାରା ନ ମାରିବା ଦ୍ଵାରା କେତେ ପିଲା ଆତ୍ମହତ୍ୟା କରିସାରିଲେଣି